ବିଭିନ୍ନ ପ୍ରକାର ଖାଦ୍ୟର ଅଭିଜ୍ଞତା ମାନ ଘରେ ପ୍ରତିଦିନ ନୂଆ ନୂଆ କିଛି ଆଇଟମ୍ କଲେ ତାର ଅଭିଜ୍ଞତା ବଢ଼ିବ ଆସ ଆଜି କିଛି ନୂଆ ଗୋଟେ ଖାଦ୍ୟ ବନେଇଲେ ତାର ଅଭିଜ୍ଞତା କେମିତି ବନେଇବ କି ନାଇଁ ତାର ଅଭିଜ୍ଞତା ଜାଣିହବ ଯେ କେଉଁଥିର କେମିତି ପରିମାଣ ପଡ଼ିବେ ତାର ସବୁକିଛି ଜାଣିହବ ଘରେ ସେଇଟା ତିଆରି କଲେ ହକା ଜାଣି ହବ ଆଉ ରୋଷେଇ କରିବା ସହଜ ମାନେ ଯେମିତି ଆଳୁ ସିଝାଟା ମତେ ସେ ଏସବୁ ତ ସହଜ ଆଭିତରେ କିଛି କଷ୍ଟକର ନାହିଁ କଷ୍ଟକର ହେଉଛି ଯେଉଁ ଆମିଷ ଯାକ ମାଛ ମାଂସ ଏସବୁ ଯେଉଁମାନେ ଖାଉଥିବେ ସେମାନଙ୍କୁ ଟିକେ ରୋଷେଇ କରିବାରେ କଷ୍ଟ ଲାଗୁଥିବେ